ସାର୍ ନମସ୍ତେ ମୁଇଁ ଆଜି କାର୍ଟି ବୁକ୍ କରିଥିଲି ଯେ ମୁଇଁ ଯାତ୍ରା ଦେଖି ଯିବାର ଲାଗି ସେ କାର୍ଟା ବୁକ୍ ହେଇଛି କିନ୍ତୁ ନି ଆଇବାର ତାଲି ତାହେଲେ କେନ୍ତା କରମା କହ ତାପରେ ହେଉଛି ଡ୍ରାଇଭର ସହ କଥା କହିବି ଆରୁ ଏନ୍ତା ହେଲେ ଫେର ମୁଇଁ ମୋର୍ ପରିବାରକୁ ସମସ୍ତେ ନେଇକରି ଯାଉଛେ ଯେନ୍ତା କରି କହ ପୁରା ସିରିୟସ୍ ହେଇ ଯେନ୍ ମୋର ପରିବାର କହ ମୋର ଯାତ୍ରା ବିଷୟ ପକ୍ଷତ କେମିତି ଥିଲା ଯେ